ହଁ ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା

ମୁଁ ଯତ୍ନ ନେବି ଆଉ ଆପଣ ଆପଣ କୁଆଡ଼େ ଯିବେ କି କୁଆଡ଼େ ଯିବେ ଆପଣ ଆମର ମୋ'ର ବି ଘରେ କାମ ରହୁଛି ଆଉ ମୁଁ ଟାଇମ ଟୁ ଟାଇମ ଆସିକି ଆପଣଙ୍କ ବାପା ମାଆଙ୍କର ସେବା କରିବି ଆଉ ଦେଖାଶୁଣା କରିବି ଆଜ୍ଞା ମୁଁ ଟାଇମ ଟୁ ଟାଇମ ଆସିବି କିନ୍ତୁ ମାସକୁ କ'ଣ କେତେ କ'ଣ ଆପଣଙ୍କ ବାପା ମାଆଙ୍କର କିଛି ଅସୁବିଧା ହେବନି ଆଉ ଆପଣ ଦଶ ହଜାରଟେ ରଖନ୍ତୁ ଆଉ ଦଶହଜାର ଆଜ୍ଞା ଆପଣଙ୍କ ବାପା ମାଆଙ୍କର କିଛି ଅସୁବିଧା ହେବନି ଗାଡ଼ିରେ ଯିବା ଆସିବା କରିବି ନା ଏ'ଠୁ ଏ'ଠୁ ଆଜ୍ଞା ଆଜ୍ଞା ରାତିଟା ତେଣୁ ତାଙ୍କ କାମ ସାରିକି ଯିବି ଆଉ ସକାଳ ପାଞ୍ଚଟାରେ ମୁଁ ଆସିବି ଖରାବେଳେ ଆଉ ଯିବିନି ସନ୍ଧ୍ୟା ପାଞ୍ଚଟାରେ ଯିବି ଆଉ ସନ୍ଧ୍ୟା ପାଞ୍ଚ ପାଞ୍ଚଟାରୁ ଆଠଟା ଭିତରେ ତାଙ୍କ କାମ ସାରିକି ତାଙ୍କ ସେବା ଶୁଶ୍ରୂଷା ତାଙ୍କ ଔଷଧ ପତ୍ର ତାଙ୍କ ଖାଦ୍ୟ ଇଏ ଦେଇ ଦୁଆକି ଯିବି ଆଉ ଆଜ୍ଞା

ହଁ ହଁ

ଆଜ୍ଞା ଆଜ୍ଞା ହଁ ହଁ ହେଉ ନା କୌଣସି ପ୍ରକାର ଅସୁବିଧା ହେବନି ଆଉ ମାଆ ବାପାଙ୍କ ମୁଁ ମୋ' ମାଆ ବାପାଙ୍କ କଥାରୁ ଜାଣିଛି ହଁ ମେଡ଼ିସିନ ମୁଁ ଦେଇଦେବି ମୁଁ ସବୁ ଜାଣିଛି ମୋ' ଆମ ମାଆ ବାପା ମୋ'ର ବି ଅଛନ୍ତି ହଁ ସାର୍ ମୁଁ କାଲି ଠାରୁ କାଲି ଠାରୁ ଯିବି ଆଜ୍ଞା ଆଜ୍ଞା